ହ୍ୟାଲୋ ଆରେ ପୁଷ୍ପା ସେ ଯେଉଁ ଯାଇଥିଲ ସେ ଓଲା ଗାଡ଼ିଟି କିପରି ଅଛି ତା'ର ରେଟିଙ୍ଗ କିପରି ଅଛି ସେ ଗାଡ଼ିର ଡ୍ରାଇଭର ଭଲ ଗାଡ଼ି ଚଲାଉଛି ତ ସେଥିରେ କ'ଣ ସୁବିଧା ସବୁ ଅଛି ତି ମୁଁ ଏବେ ଯାଇଥିଲି ଗୋଟିଏ ଯାଗାକୁ ବୁଲିବା ପାଇଁ ଗୋଟିଏ ଓଲା ଗାଡ଼ି ନେଇକି ଯାଇଥିଲି ସେଥିରେ ଏସି ଅଛି ସବୁ ଭଲ ସିଟ୍ ଗୁଡ଼ିଏ ଅଛି ସେ ଡ୍ରାଇଭର ମଧ୍ୟ ଭଲ ଗାଡ଼ି ଚଲାଉଛି ସେଥିପାଇଁ ମୁଁ ପଚାରୁଥିଲି ତୁମେ ଯେଉଁ ଯାଇଥିଲ ତୁମର ଗାଡ଼ିଟି କିପରି ଥିଲା